ନମସ୍କାର ଆଜ୍ଞା ହଁ କହୁଛି ହଁ ହଁ ଭାକେନ୍ସି ଅଛି ହଁ ହଁ ଆପଣ କେଉଁ ପୋଷ୍ଟରେ ଜବ୍ ପାଇଁ କା ଖୋଜୁଛନ୍ତି ଆପଣଙ୍କର କେଉଁ ସବଜେକ୍ଟ ପାଇଁ କା ଇଣ୍ଟରଭ୍ୟୁ ମାନେ ଟିଚରସିପ୍ କରିବେ ହଁ ହଁ ସବୁ ସୁବିଧା ଅଛି କୋଡ଼ିଏ ହଜାରରୁ ତିରିଶି ହଜାର ଦେଉଛୁ ହଁ ହଁ ଏକ୍ସପେରିଏନ୍ସ୍ ଦେଖିକି ଦେଉଛୁ

ଆଜ୍ଞା ସାର୍ ପାଞ୍ଚ ତାରିଖରେ ଆସନ୍ତୁ ଆପଣ ଆଗରୁ କେଉଁଠି କାମ କରିଥିଲେ ଏହି ଟିଚିଙ୍ଗ୍ ଲାଇନ୍ରେ କେଉଁଠି କାମ କରିଥିଲେ ଆଜ୍ଞା ଆପଣଙ୍କର କ'ଣ ପ୍ରୋବ୍ଲେମ୍ ହେଲା ସେଠି କେମତି କ'ଣ ପ୍ୟାକେଜ୍ ଦେଉଥିଲେ ସେଠି କେମତି କ'ଣ ସାଲେରି ଦେଉଥୁଲେ ସେଠି ଆଜ୍ଞା ଆଜ୍ଞା ମୁଁ କଲେଜର ଇଣ୍ଟର ହଁ ଆଜ୍ଞା ହଁ ମୁଁ କଲେଜର ଇଣ୍ଟରଭିଉ କହୁଛି ଇଣ୍ଟରଭ୍ୟୁଅର୍ କହୁଛି ଆଜ୍ଞା ସୁମିତ୍ରା ବେହେରା ମୁଁ କହୁଛି ଆଜ୍ଞା ଆଜ୍ଞା ଆପଣ ଆସିଲେ ମୋତେ କଲ୍ କରିବେ ଆମର ଆମର ଶୁଣନ୍ତୁ ଆମର ଦଶ ତାରିଖରେ ଇଣ୍ଟରଭିଉ ଅଛି ଆପଣ ପାଞ୍ଚ ତାରିଖ ଦିନ ଆସନ୍ତୁ ଆମେ କଥାବାର୍ତ୍ତା ହେବା ତା'ପରେ କିଛି ଆପଣ ଏହିସବୁ ଜିନିଷ ଟିକେ ଦେଖିଲେ ଆପଣଙ୍କର ବି ଆଇଡ଼ିଆ ହେଇଯିବ ନାଁ